ହେଲୋ ହଁ କଲେଜ ଯିବ କି ଆଜି କଲେଜରେ କିଛି ରିସିଦ୍ ମାମଲା ହୋଇଥିଲା କଲେଜରେ କିଛି ରିସିଦ୍ ମାମଲା ବିଚାର ଚାଲୁ ଥିଲା ହଁ ଏଇ ଏଇ ପ୍ରିନ୍ସିପାଲ୍ଙ୍କୁ ଜଣଉ ଥିଲେ ଯୋଉ ହଁ ହଁ ପୋଲିସ୍ବାଲା ସେ କମ୍ପ୍ଲେନ୍ ଯାଇଥିଲା ସେଥିପାଇଁ ଆସି ହଁ ହଁ କେମିତି ହେବ ସେଥିପାଇଁ ତ କଲ୍ ଆସିଥିଲା କଲେଜରୁ ବି କଲେଜ ଯିବା ଜାଣି ନ ଥିଲେ କେହି ବି ହଁ ହଉ ଠିକ୍ ଅଛି ଆଜି ଯିବା ହଁ ଯିବା ଯିବା ସେ ଠିକ୍ କମ୍ପ୍ଲେନ୍ କରୁଛନ୍ତି କ'ଣ ପାଇଁ ଜାଣିଛି ବୋଲି ଆସି ହୁଁ ହଁ ସେଥି ଲାଗି ତ ନାହିଁ ଜାଣିନି ଶୁଣିକି ଆଉ ଭଲ ହଁ ହଁ ମୁଁ ରଖୁଛି ଯିବା କଲେଜ